ଆମେମାନେ ଗଛ ଧାନ ଗଛ ମୁଗ ଗଛ ବାଜରା ଗଛ ଲଗେଇବା ପାଇଁ ସାର ପିଡ଼ିଆ ଗୋବର ଆଉ ଗ୍ଲୋମର୍ ଏ ଜିନିଷ ଗଛ ଯେ ଫୁଲକୋବି ଆଉ ବନ୍ଧାକୋବି କାକୁଡ଼ି ଆଉ ମୋ କଞ୍ଚାଲଙ୍କା ଆଉ ବୋଇତାଳୁ ଯେମିତି ପନିପରିବା ଲଗେଇବା ପାଇଁ ଆମେମାନେ ସବୁଜ ଓ ସମ୍ପଦ ଗଛ କୁ ବିଭିନ୍ନ ପ୍ରକାର ସାର ଦିଏ ଦେଉ ଯୋଉଥିରେ କିି ମୋର ଗଛ ପତ୍ର ହୃଷ୍ଟପୃଷ୍ଟ ହୋଇଥାଏ କମ୍ପୋଷ୍ଟ୍ ଦେଲେ ଗଛଗୁଡ଼ିକ ବହୁତ ଫଳ ଫୁଲ ଦେଇଥାନ୍ତି ଓ ଛାଇ ଗଛରୁ ମଣିଷମାନଙ୍କୁ ଛାଇ ଦେଇଥାନ୍ତି